ହଁ ମୁଁ ସେ ପାଞ୍ଚଟା ତାରିଖ ମନେ ରଖିପାରିବି ଛବିଶି ଅଗଷ୍ଟ ଦୁଇ ହଜାର ସାତ ଏକୋଇଶି ଡ଼ିସେମ୍ବର ଦୁଇ ହଜାର ସାତ କୋଡ଼ିଏ ଡ଼ିସେମ୍ବର ଦୁଇହଜାର ଛଅ ପଚିଶି ନଭେମ୍ବର ଦୁଇ ହଜାର ପାଞ୍ଚ ପନ୍ଦର ଜାନୁଆରୀ ଦୁଇ ହଜାର ଦଶ